ପ୍ରତ୍ୟେକ ମଣିଷର ଯେମିତି ପାଞ୍ଚ ଆଙ୍ଗୁଳି ସମାନ ନଥାଏ ସେହିପରି ଭାବରେ ପ୍ରତ୍ୟେକ ମଣିଷ ପରସ୍ପର ସହ ସମାନ ନୁହନ୍ତି ମୋର ମଧ୍ୟ ଗୋଟିଏ ଭାଇ ଅଛନ୍ତି କିନ୍ତୁ ସେ ମୋ ଭଳି ସମାନ ହୋଇପାରିବ ନାହିଁ ମୋତେ ଯେମିତିକି କୌଣସି କାର୍ଯ୍ୟ କରିବାକୁ ଭଲ ଲାଗେ ତାକୁ ସେମିତି ଅନ୍ୟ କୌଣସି କାମ କରିବାକୁ ଭଲ ଲାଗିବ କାହିଁକି ନା ପ୍ରତ୍ୟେକ ମଣିଷର କିଛି ନା କିଛି ଇଚ୍ଛା ଥାଏ ତେଣୁ ପ୍ରତ୍ୟେକ ପରସ୍ପର ଠାରୁ ଅଲଗା ହୋଇଥାନ୍ତି ହଁ କିଛି ମାତ୍ରାରେ ଏକ ହୋଇପାରନ୍ତି କିନ୍ତୁ ସବୁ ଜିନିଷ ଏକ ହେବାର କିଛି ମାନେ ନଥାଏ ତେଣୁ କାହାର କେଉଁ ଭଳି ଇଚ୍ଛା ଥାଏ ତେଣୁ ମୋ ଇଚ୍ଛା ଅନୁସାରେ ମୁଁ ଅଲଗା ତା ଇଚ୍ଛା ଅନୁସାରେ ମଧ୍ୟ ସେ ଅଲଗା